ହ୍ୟାଲୋ କହୁଛନ୍ତି ତ ମୋର ଗୋଟେ ନ୍ୟୁଜ୍ ହ୍ୟାଲୋ ଆଦିତ୍ୟ ସୋରୁମ୍ରୁ କହୁଛନ୍ତି ତ ମୋର ଗୋଟେ ନ୍ୟୁ କାର୍ ହଁ ମୋର ଗୋଟେ ନ୍ୟୁ କାର୍ କିଣିବାର ଅଛି ମୋର କ'ଣ କ'ଣ ସବୁ କାର୍ ଅଛି କ'ଣ କ'ଣ ସବୁ କାର୍ ଅଛି

ମୋର ଫ୍ୟାମିଲି ପାଇଁ ମୋର ଦରକାର ହଁ ମୋର କମ୍ ଦାମ୍ରେ କିନ୍ତୁ ଟିକେ ଭଲ ହାଇ କ୍ୱାଲିଟି୍ କାର୍ ଦରକାର କ'ଣ ଫାସିଲିଟି ଅଛି ଆଜ୍ଞା ଆଜ୍ଞା ଏବେ ତ ଆମକୁ କିଛି ଜଣା ନାହିଁ କିନ୍ତୁ ଆପଣ ଟିକେ କୁହନ୍ତୁ ଆପଣଙ୍କ ସୋରୁମ୍ରେ କ'ଣ କ'ଣ କାର୍ ଅଛି କେଉଁ ଭଳିଆ ଫାସିଲିଟି ଅଛି କେଉଁ ଭଳିଆ ଇନସୁରାନ୍ସ ଅଛି ଯେମତି ଫ୍ୟାମିଲି ଚଳିଲା ଭଳିଆ ଲାଗିବ କମ୍ ରେଟ୍ ହୋଇଥିବ ଆମକୁ କେଉଁ ବ୍ରାଣ୍ଡ୍ର କାର୍ଟା ଭଲ ପଡ଼ିପାରେ କେଉଁ କମ୍ପାନୀ ଭଲ କ'ଣ ଅଛି ହଁ ଭଲ କ'ଣ ଅଛି

ମାଇଲେଜ୍ କେତେ କେମିତି କ'ଣ ଦେଖାଉଛି କେଉଁ କାର୍ର

ତଥାପି ମାନେ ତ ଆମେ ତ ଫୁଣି ଫ୍ୟାମିଲି ପାଇଁ କେମିତି କେମିତି କ'ଣ ମାନେ କେଉଁ ରେଟ୍ ଇନ୍ସ୍ୟୁରାନ୍ସ କେମିତି ଅଛି କ'ଣ ରେଟ୍ କେଉଁ ଭଳିଆ ରେଟ୍ ତ ଆପଣ ଆମ ଫ୍ୟାମିଲି ବହୁତ ହାଇ ରେଟ୍ କେତେ ଜଣ ଯାଇ ପାରିବେ କେତେ ଆଜ୍ଞା

ଆଜ୍ଞା ଫ୍ୟାସିଲିଟି ସବୁ କ'ଣ କ'ଣ ସବୁ ଇନ୍ସ୍ୟୁରାନ୍ସ୍ ତାର ମାନେ କ'ଣ କ'ଣ କେମିତି ଅଛି ସବୁ କ'ଣ ଥାଇପାରେ ତାର ଇ ଏମ୍ ଆଇ କେମିତି କ'ଣ ରେଟ୍ ଇ ଏମ୍ ଆଇ କେତେ ଆସିବ ହଁ ଇ ଏମ୍ ଆଇ କେତେ ବର୍ଷ ନାଇଁ ନାଇଁ ଆଜିକାଲି କିଏ ଫୁଲ୍ ପେମେଣ୍ଟ କରୁଛନ୍ତି ହଁ ସେତେବେଳେ ହଁ ତଥାପି କେତେ ବର୍ଷ ଲାଗିପାରେ ହଁ ଇଏମଆଇଟା ଆମକୁ କେତେବର୍ଷ ଲାଗିବ ଆଜ୍ଞା ଠିକ୍ ଅଛି ଆମେ ମୁଁ ଗଲେ ଚଏସ୍ କରିବି କେଉଁ କଲର୍ ଚଏସ୍ କଲେ ଆପଣ କିଣିବି ଆଜ୍ଞା ଆଜ୍ଞା ରହୁଛି